ଦାନ ସମ୍ପ୍ରଦାୟ ସଂଗଠନ କହିଲେ ମୋର ଟିକିଏ ଉଦାହରଣ ହେଉଛି ଏ ସି ବି ମେଡ଼ିକାଲ ଏ ସି ବି ମେଡ଼ିକାଲରେ ଯେମିତି ସବୁ ଫ୍ରିରେ ମିଳୁଛି ସବୁ ଜିନିଷ ସୁବିଧା ମିଳିଯାଉଛି କୌଣସି ଡ଼କ୍ଟରମାନେ ପଇସା ହିଁ ନେଉ ନାହାନ୍ତି ଫ୍ରିରେ ମେଡ଼ିସିନ୍ ମଧ୍ୟ ମିଳୁଛି ଫ୍ରିରେ ବର୍ତ୍ତମାନ ରହିବା ପାଇଁ ବି ମିଳୁଛି ଆଉ ସବୁ ବର୍ତ୍ତମାନ ଆପଣ ଯଦି ମେଡ଼ିକାଲ ଯିବେ ଟଙ୍କାଟିଏ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବନି ସବୁ ଗଭର୍ଣ୍ଣମେଣ୍ଟ ତରଫରୁ ବର୍ତ୍ତମାନ ଫ୍ରିରେ ମିଳୁଛି କୌଣସି ଏକ୍ସଟ୍ରା ଚାର୍ଜ ଏଥିରେ ପଡୁନାହିଁ ଯେଉଁଥିରେକି ଗରିବ ଲୋକମାନେ ଏଥିରେ ବହୁତ ସନ୍ତୁଷ୍ଟ ହେଉଛନ୍ତି ଗରିବମାନ ମାନମାନଙ୍କୁ ଆଶ୍ୱାସନା ମିଳୁଛି ବଡ଼ ବଡ଼ ରୋଗ ହେଲେବି ଯେଉଁଭଳିଆ ଡରି ଯାଉଥିଲେ ବର୍ତ୍ତମାନ ଆଉ ସେ ଡରୁ ନାହାନ୍ତି କହିବାକୁ ଗଲେ ସେମାନଙ୍କର ଯେତେବି ପ ଯାହାବି ଖର୍ଚ୍ଚ ହେଉଛି ସବୁ ସରକାର ବହନ କରୁଛନ୍ତି ତା' ପ୍ରତି ଆଉ ବିଭିନ୍ନ ପ୍ରକାର ସବୁ